ଆପଣ ମାନେ ତ ଜାଣିଛନ୍ ସାର୍ ବିୟାମ୍ ଗୁଟେ ଆମର୍ ଦିହକେ ଆମର୍ ନିକେ ମସ୍ତିଷ୍କକେ ତା'ପରେ ଆମର୍ ହୃଦୟକେ ଆମର୍ ଯେତେ ଶରୀରନେ ଯେତେଟା ପାର୍ଟ୍ସ୍ ଅଛେ ସେମାନକେ ନିକେ ବିୟାମ୍ କରବା ଦ୍ବାରା ନିକେ ସବୁ ଭଲ୍ ହେସି ଆଜି ନିକେ ଆଜିକାଲି ଯୁଗରେ ଆପଣ ମାନେ ଦେଖବାରକେ ଗଲେ ନିକେ ରାମଦେବ୍ ବାବା ଯେନ୍ ଅଛନ୍ ସେ ଗୁଟେ ଭଲ୍ ବ୍ୟାୟାମ୍ ଶିଖଉଛନ୍ ଯେନ୍ତାକି ଅନୁଲମ୍ ବିଲୋମ୍ କରବା ଦ୍ୱାରା ନିକେ ଆମର୍ ଶ୍ୱାସ ଠିକ୍ ହଉଛେ ତା'ପରେ ପେଟ୍ କେ ଯେନ୍ ହଲାସନ୍ ସେଟା ତ ମୁଇଁ ନିଜାନେ ଆଜ୍ଞା ସେଇଟାକେ କାଣା କହେସନ୍ ଯେ ସେଥିରଲାଗି ଆମର୍ ପେଟର୍ ଯେତେ ରୋଗ୍ ନିକେ ସବୁ ସଫା ହେଇଯାଉଛେ ତା'ପରେ ବିଭିନ୍ନ ପ୍ରକାର ସୂର୍ଯ୍ୟ ନମସ୍କାର୍ ଅଛେ ତା'ପରେ ନିକେ ଶନି ଶାସନ ଅଛେ ତା'ପରେ ବହୁତ୍ ଏନ୍ତା ଟାଇପ୍ର ନିକେ ମୁଇଁ ତ ନାଇଁଜାନେ ସାର୍ ଟିକେ ଟିକେ ଯେନଟା ଜାନିଛେ ଆର୍ ଟିଭିରେ ଦେଖିଛେଁ ସେଇଟା କହୁଛେଁ ଆପନକେଁ ତ ବ୍ୟାୟାମ୍ ଦ୍ୱାରା ନିକେ ଆମର୍ ମସ୍ତିଷ୍କକେ ବି ନିକେ ଆମର୍ ନିକେ ବହୁତ୍ ନିକେ ଇଟା ହେସି ଆର୍ ଶକ୍ତି ବୃଦ୍ଧି କରବା ଲାଗି ଆପନ୍ ଜିମ୍ କରବେ ଜିମ୍ ଯେନଟା ନିକେ ଆମର୍ ସେଇଟା ଡିମ୍ବଲ୍ସ୍ ଉଠାବେ ଡିପ୍ସ୍ ମାରବେ ସକାଲୁ ରନିଂ କରବେ ବୋଲେ ଆପନକଁର୍ ନିକେ ଦିହର୍ ପରିଣାମ୍ ସବୁ ଠିକ୍ ରହେବା ଆରୁ କୌଣସି ପ୍ରକାର୍ ବ୍ୟାୟାମ୍ ଫ୍ୟାୟାମ୍ ମାନେ ଯେନଟା ଅଛେ ଯେନ୍ତାଟା ସେଟାକେ ଦେଖିକି ଆପନ୍ ଯଦି ଦେଖବେ ଆର୍ ନିକେ ଫଲୋ କରବେ ବୋଲେ ହେଇପାରବା